ନଅ ଚାରି ଉଣେଇଶିଶହ ସତୁରୀ ମସିହା ତେର ଆଠ ଉଣେଇଶିଶହ ବୟାନବେ ମସିହା ସତର ଏଗାର ଦୁଇହଜାର ଦୁଇ ମସିହା ବାଇଶି ନଅ ଦୁଇହଜାର ସତର ମସିହା ଦଶ ସାତ ଦୁଇହଜାର କୋଡ଼ିଏ ମସିହା